ଆମ ଘରେ ବିବାହ ବ୍ରତଘର ହେଉ କିମ୍ବା ଜନ୍ମଦିନ ହେଉ ସବୁକିଛି ବହୁତ ବଡ଼ ଆକାରରେ ପାଳନ କରାଯାଏ ଯେମିତିକି ଆମ ଘରେ ଯଦି ବିବାହର କାର୍ଯ୍ୟକ୍ରମ ହୋଇଥାଏ ତା'ହେଲେ ପାଣିର ତ ଆବଶ୍ୟକ ନିହାତି ପାଣି ବିନା ଆମେ ତ କିଛି ବି କରିପାରିବା ନାହିଁ ସେଥିପାଇଁ ପାଣିରେ ଆମେ କ'ଣ କରୁ ନା ଗୋଟେ କୋଡ଼ିଏ ଲିଟର୍ କି ଆଉ ବଡ଼ ବଡ଼ ଡ୍ରମ୍କୁ ସବୁ ଆମେ ଆଣିକି ତାକୁ ସାଇତିକି ରଖିଥାଉ ତା'ପରେ ତା'ପରେ ଆମେ ମାନେ ସବୁ ତାକୁ ପାଣି ଭିତରେ ରଖିକରି ଆମର ଯେଉଁସବୁ ପରିବା ଧୁଆଧୁଇଠାରୁ ଲୋକମାନେ ଖାଇବା ପରେ ଆମର ହାତ ଧୋଇବା ହଉ କି ରୋଷେଇ କରିବା ବେଳେ ପାଣିର ଆବଶ୍ୟକ ମଟର ଲଗେଇକି ବି ପାଇପ ଆଣିଥାଉ ଆଉ ବଡ଼ ବଡ଼ ଡ୍ରମ୍ରେ ମଧ୍ୟ ପାଣିକୁ ଫୁଲ୍ କରି ରଖିଥାଉ ପାଣିକୁ ମଧ୍ୟ ଆମେ କେବେ ଅଯଥାରେ ୱେଷ୍ଟ୍ କରିବାକୁ କେବେ ଦେଉନାହୁଁ